ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ସରକାରୀ ବ୍ୟାଙ୍କ ରହିଛି ଯେମିତିକି ଆମର ଗ୍ରାମ୍ୟ ବ୍ୟାଙ୍କ ରହିଛି ଆଉ ଆମର ଷ୍ଟେଟ ବ୍ୟାଙ୍କ ରହିଛି ୟୁକୋ ବ୍ୟାଙ୍କ ରହିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରହିଛି ଏଇଭଳିଆ ଅନେକ ବ୍ୟାଙ୍କ ରହିଛି ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଅଛି ଏହି ବ୍ୟାଙ୍କ ଗୁଡ଼ିକରେ ଆମର ବୀମା ଆବେଦନ କରିବା ପାଇଁ ଆମକୁ ସାଧାରଣତଃ ୟୁକୋ ବ୍ୟାଙ୍କ ବା ଏସବିଆଇ ବ୍ୟାଙ୍କ ଏହି ଦୁଇଟା ଯାକରେ ଆମକୁ ବହୁତ ଭଲ ସୁବିଧା ହୋଇଥାଏ ଆଉ ସେ ପଞ୍ଜାବ ନ୍ୟାସନାଲରେ ମଧ୍ୟ ହୋଇଥାଏ ଆମେ ବୀମା ଯୋଜନା କଲେ କାରଣ ଆମର ଯଦି କୌଣସି ଅସୁବିଧା ହେଉଛି କିମ୍ବା ଦୁର୍ଘଟଣା ଜନିତ କାହାର ମୃତ୍ୟୁବରଣ ଘଟୁଛି ତା'ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ ବା ବ୍ୟାଙ୍କ ତରଫରୁ ଆମକୁ ଦୁଇ ଲକ୍ଷ ଟଙ୍କାର ବୀମା ରାଶି ଦିଆଯାଉଛି ଏବେ ଆଉ କୌଣସି ଅସୁବିଧା ହେଉନାହିଁ ଆମେ ଘରେ ଆମ ଘରେ ସମସ୍ତେ ବୀମା ଯୋଜନା ମଧ୍ୟ କରିଛନ୍ତି ଯେଉଁଗୁଡ଼ାକ ବ୍ୟାଙ୍କରେ ଆମେ ଦେଇକି ନିଜର ସୁବିଧା କରିପାରିଛୁ